ହଁ ଭାଇ ଓଲାରୁ କହୁଛନ୍ତି ଆଜ୍ଞା ମୁଁ ମୋର ଯିବାର ଥିଲା ରସୁଲଗଡ଼ ଛକକୁ ଆପଣ ଆଜ୍ଞା ମୁଁ ଯେଉଁ ଅର୍ଡ଼ର କରିଥିଲି ମୋର ସେଇଟା ରସୁଲଗଡ଼ ଛକକୁ ମୋର ଯିବାର ଅଛି ଆପଣ କେତେବେଳେ ଆସିକି ପହଁଚିବେ ମୁଁ ଅବିକା କଟକରୁ ବାହାରିବି କଟକରୁ ମୁଁ ରସୁଲଗଡ଼ ଛ ଛକ ପର୍ଯ୍ୟନ୍ତ ଯିବି ଆଜ୍ଞା କେତେ ପଇସା ମୋର ଲାଗିବ ଆଜ୍ଞା ନା ରସୁଲଗଡ଼ ଛକର ଛକ ଉପରେ ଠିକ୍ ମତେ ଛାଡ଼ିଦେବେ

ଆଉ ଆପଣଙ୍କ ପାଖେରେ କଁ ଫୋନପେ ରେ ଆପଣ ପଇସାଟା ନେବେ ନା କ୍ୟାସ ନେବେ ଠିକ୍ ଅଛି ଆପ ଆପଣଙ୍କ ପାଖେ ଫୋନପେ ବି ନାହିଁ ହଁ ମତେ ଆଉ ଆପଣ କେତେ ସମୟ ଭିତରେ ଆସିକି ପହଁଚିବେ ଠିକ୍ ଅଛି ଆପଣଙ୍କ ପାଖେ ଫୋନପେ ନାହିଁ କ୍ୟାସ ଖୁଚୁରା ହବ ଆପଣଙ୍କ ପାଖେରେ ଖୁଚୁରା ବି ନାହିଁ ତ ମୁଁ ବି ନଗଦ ପଇସା ଆପଣଙ୍କୁ କେମିତି ଦେବି ଫୋନପେ ତ ଆପଣଙ୍କର ନାହିଁ ଏବଂ ମୋ ପାଖେରେ ଖୁଚୁରା ବି ମଧ୍ୟ ହବନି ଆଜ୍ଞା ହଁ ମୁଁ ଏବେ ପଇସାଟା କେମିତି ଆପଣଙ୍କୁ ଅବିକା ଏ ଯେଉଁ ଓବର ଓଲା ର ପଇସାଟା କେମିତି ମୁଁ ଆପଣଙ୍କୁ ଦେବି ନାହିଁ ମୋ ପାଖରେ ଭାଇ ଖୁଚୁରା ନାହିଁ ଆପଣ ଆଉ କେଉଁଠି ଟିକେ ବ୍ୟବସ୍ଥା କରିପାରିବେ ଖୁଚୁରା ନହଲେ ଆପଣ ଆଉ କାହାର ଫୋନପେ ନମ୍ବର ଦେଇଦିଅନ୍ତୁ ମୁଁ ସେଇଥିରେ ଅନଲାଇନ ପେମେଣ୍ଟ କରିଦେବି